ହଁ ମୁଁ ମୋ ଚାରିପାଖରେ ଥିବା ପାଞ୍ଚଜଣଙ୍କ ନାମ କହିପାରିବି ଆ ବିଜୟଲକ୍ଷ୍ମୀ ସାହୁ ଜ୍ୟୋତି ରନ ଜ୍ୟୋର୍ତିମୟୀ ଦାସ ସ୍ୱୟଂସା ବେହେରା ସୁଚିତ୍ରା ବେହେରା ପୂଜା ସାହୁ